ଆମ ରାଜ୍ୟ ଆମ ରାଜ୍ୟ ଓଡ଼ିଶା ଆଉ ଓଡ଼ିଶା ଭିତରେ ଗୋଟେ ଅଞ୍ଚଳ ଅଛି ଯେଉଁଠି ଭଞ୍ଜନଗର ସେ ଭଞ୍ଜନଗର କୁଲ୍ହାଡ଼ ତ ସେଠି ଗୋଟେ ଲେଖକ ଥିଲେ ତା' ନା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କ ସମ୍ରାଟ୍ ସମ୍ରାଟ୍ ସମ୍ରାଟ୍ ସେ ଥିଲେ ଜଣେ ତାଙ୍କ ସମ୍ରାଟର ଉପାଧି ଦେଇଥିଲେ ସେ ସେନ ସେ କୁଲ୍ହାଡ଼ କୁଲ୍ହାଡ଼ ସେ ରାଜା ଥିଲେ ରାଜା ଥିଲେ ସେ ସମ୍ରାଟ୍ କବି କବି ସମ୍ରାଟ୍ ବୋଲି ତାଙ୍କୁ କୁହାଯାଉଥିଲା ସେ ଭଲ ଭଲ କବିତାରେ ରଚନା କରିଥିଲେ ଭଲ କବିତା ଲେଖୁଥିଲେ ରଚନା କରିଥିଲେ ଓ ତାଙ୍କ ନାମ ଅନୁଯାୟୀ ଆମର ଓ ସେଇ କୁଲ୍ହାଡ଼ ପାଖାପାଖି ଆମ ସେ ସହର ସେ ସହରର ନାମ ହେଇଥିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଭଞ୍ଜ ଭଞ୍ଜ ଭଞ୍ଜ ରାଜା ସେ ଭଞ୍ଜ ବଂଶରେ ଥିଲେ ସେ ଭଞ୍ଜ ବଂଶ ତାଙ୍କ ନାଁ ଅନୁଯାୟୀ ତାଙ୍କ ନାଁ ଅନୁଯାୟୀ ଭଞ୍ଜନଗର ହେଇଥିଲା ତ ସେ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସେ ଶୈନୀ ବହୁତ ବହୁତ ଉଚ୍ଚକୋଟିର ଉଚ୍ଚକୋଟିର ଲେଖକ ଥିଲେ ସେ ଭଲ ଭଲ କବିତା ରଚନା କରିଥିଲେ ଓ ବହୁତ ସୁନାମ ଅର୍ଜନ କରିଥିଲେ